ଆଜ୍ଞା ମୋର ଅଟୋ ଦରକାର ଥିଲା ଯେହେତୁ ମୋର ଫ୍ଲାଇଟ୍ ଅଛି ଲେଟ୍ ନାଇଟ୍ରେ ଆପଣ ଯଦି ଅଟୋର ଟିକେ ବ୍ୟବସ୍ଥା କରିଦେବେ ଆପଣ ଅଟୋବାଲା କହୁଛନ୍ତି ତ ହଉ ଠିକ୍ ଅଛି ଆପଣ ଶୁଣନ୍ତୁ ମୋର ଭୁବନେଶ୍ୱରରୁ ଫ୍ଲାଇଟ୍ ଅଛି ରାତି ବାରଟାରେ ଅଛି ଏଠି ଆମର ଅଟୋ ମିଳୁନାହିଁ ସେଥିପାଇଁ ମୁଁ ଆପଣଙ୍କୁ କଲ୍ କରିଥିଲି ଆପଣ ଯଦି ଆସିକି ମୋତେ ଟିକେ ପିକ୍ ଅପ୍ କରିନେବେ ଆମର ଆର୍ଟ ହେଉଛି ପଦ୍ରକଣା ଡିଷ୍ଟ୍ରିକ୍ଟ ଯାଜପୁର ଆପଣଙ୍କୁ ନମ୍ବର ବି ମୁଁ ସେଣ୍ଡ କରିଦେବି ଆପଣ ମୋତେ ଟିକେ ଏଠୁ ପିକ୍ ଅପ୍ କରିନେବେ ଆଉ ଠିକ୍ ସମୟରେ ଟିକେ ସେଠି ଛାଡ଼ିଦେବେ ଏ ଅଟୋ ମିଳୁନାହିଁ ସେଥିପାଇଁ ମୁଁ ଆପଣଙ୍କୁ କଲ୍ କଲି ଆପଣ ଯଥା ଶୀଘ୍ର ଆସି ମୋତେ ଏଠୁ ପିକ୍ ଅପ୍ କରନ୍ତୁ ମୋର ଫ୍ଲାଇଟ୍ ସମୟ ହେଇଯାଉଛି ଆଜ୍ଞା